ହଁ ହ୍ୟାଲୋ ହଁ କେଉଁଠି ଅଛ ତୁମେ ନାଇଁ ନାଇଁ ତୁମେ ସେ ଗାଡ଼ି ଧରି ଆସିଲେ ଆମେ ସବୁ ମାଲ ହୋଲ୍ସେଲ୍ ଯାହା କାଢ଼ିବା ଆଉ ସେଠ ନେବା ସେଠି ଯେଉଁ ଧର୍ମ ସହ ଯେଉଁ ମହେନ୍ଦ୍ରଗିରିର ମହେନ୍ଦ୍ରଗିରି ମହେନ୍ଦ୍ରଗିରି ପହଞ୍ଚିଗଲି ସେଠି ହଁ ଗୋଟେ ହଁ ହଁ ପ୍ରୋଗ୍ରାମ୍ ଗୋଟେ ଅଛି ତ ସଂସ୍ଥାର ତେଣୁ ତମେ ଆସିଲେ ସେଠି କେତେ ଜିନିଷ ଅଛି ନବା ଚାଉଳ ମସଲା ମସଲି ସବୁ ଯାକ କାଢ଼ିବା ଧରିି ହେଇ କରିବା ଆଉ ଆଉ ଏସବୁ ତମେ ଜିନିଷ ପହଞ୍ଚାଇ ଆସିଲା ପରେ ତମେ ଆଉ ତମର ପିଲା ଛୁଆ ଧରିକି ଆସିବ ତମକୁ ଖାଲି ଇନ୍ଭାଇଟ୍ ରହିଲା ହେଲା ତମେ ବି ଖାଦ୍ୟ ଖାଦ୍ୟ ଧରିବ ଦେଖିବା ଜାଗା ଦେଖିବା ଆଉ ନୂଆ ଜାଗା ଆଉ ହଁ ନା ଜିନିଷ ଥୋଇଦେଇକି ପଳେଇ ଆସିବ ଥୋଇଦେଇକି ପଳେଇ ଆଇଲେ ତମର ଫ୍ୟାମିଲିଟା ତମେ ଧରିଯିବ ହେଲା ସମସ୍ତେ ହଁ ହଁ ହଁ ହଁ ନା ତା ସେ ତ ଚାଲିବ ଆମର ରୋଷେଇବାସ ଭଲ ମନ୍ଦ ଏମତି ସବୁ ଚାଲିବ ତମେ ହେଲେ ସେ ଯୋଗାଯୋଗ ସରିଲା ପରେ ତମେ ଘରକୁ ଆସି ପିଲାପିଲା ଧରିି ଆସିକି ଯିବା ଆଉ ହେଲା ତମେ ଚଞ୍ଚଳ ପଳେଇ ଆସିବ ଛଅଟା ବେଳକୁ ଆସିବ ହେରି କାଲି ଛଅଟା ବେଳକୁ ଆସ ହେରି ହେଲା ହଁ ନା ଛଅଟାକୁ ଗଲେ ଆମେ ଗଲେ ଆମେ ଏଠୁ ବାହାରିଲା ବେଳକୁ ସାତୁଟା ହେବ ସେଠି ପ୍ରୋଗ୍ରାମ୍ ସବୁ ଆମର ହେଇ ଯେଉଁ ଦେଇ ହବନା ଦୁଇଟା ବେଳ ସୁଦ୍ଧା ସରିବାର ଅଛି

ହଁ ହଁ ପାହାଡ଼ିଆ ରାସ୍ତା ହଁ

ହଁ ହଁ ହଉ କାଲି ଚଞ୍ଚଳ ପଳେଇଆସିବ ମୁଁ ରହିଲି